ହଁ କୁହନ୍ତୁ ହଁ ଫୁଲ ମିଳୁଛି ଯେଉଁ ଫୁଲ କହିବେ ମିଳୁଛି ଯୋଉଟା ନାହିଁ ବି ସେ କହିଲେ ସେଇଟା ମଗାଇଦେବା ବାହାରୁ ଯେଉଁ ଫୁଲ ନାହିଁ ଗେଣ୍ଡୁ ଗୋଲାପ ଏଇରା ତ ସବୁ ବାହାଘର ସିଜିନ୍ରେ ଯାହା ଚାଲିଛି ଆଉ ସେଗୁଡ଼ା ଫୁଲ ଯାହା ଯାହାବି ନାହିଁ ସେଇଟା ବାହାରୁ ମଗାଇଦେବା ଆଉ କ'ଣ ଆବଶ୍ୟକ ହେଉଥିଲା କି ଆଚ୍ଛା କେବେ କେବେ ଏନଗେଜମେଣ୍ଟଟା କେବେ ଆଚ୍ଛା ଫ୍ରେଶ୍ ଫୁଲ କେଉଁ କେଉଁ ଫୁଲ ଆପଣଙ୍କର ଦରକାର ମୋତେ ଗୋଟେ ଲିଷ୍ଟ ଦେଲେ ମୁଁ ସେଇଟା ଆରେଞ୍ଜ କରିଦେଇଥିବେ ହଉ ଏଇ ଦେଖନ୍ତୁ ଏଇ ସିଜିନ୍ ତ ଗୋଲାପ ଫୁଲ ମିଳୁନି କେଉଁଠି ଗୋଲାପ ଫୁଲଟା ଟିକେ ରେଟ୍ ରହୁଛି ଆମର ହେଲା ଗୋଲାପ ଫୁଲ ତଥାପି ସବୁଆଡ଼େ ମାର୍କେଟରେ ପଚାରିଦେବେ ସବୁଆଡ଼େ ତେର ଟଙ୍କା ହିସାବରେ ସେ ବିକୁଛନ୍ତି ଆଣିକି ଦଶ ଦେଲେ ଆମେ ନେଇଯିବୁ ଆଉ ଗେଣ୍ଡୁ ତ ରେଟ୍ ଜାଣିଥିବେ ସେ ଦେଇଦେବା ଆଠ ଟଙ୍କା ହିସାବରେ ଗେଣ୍ଡୁ ଆଉ ଆପଣଙ୍କର ଯେଉଁ ଯେଉଁ ଫୁଲ ଦରକାର ଟଙ୍କାଟେ ଦୁଇ ଟଙ୍କା କାଟିକି ଦେବୁ ଆଉ

ହଉ ହଉ ବୁଝିଲି ଯେ ଏଇ ନର୍ମାଲ୍ ଫୁଲଗୁଡ଼ାକ ମୋ ପାଖରେ ଯେଉଁଗୁଡ଼ା ଅଛି ଆଭେଲେବୁଲ୍ ଅଛି ସେଗୁଡ଼ାକ ଦୁଇତିନି ଟଙ୍କା କତିକି ଦେଇଦେବି ଆଉ ଯେଉଁଟା ବାହାରୁ ମଗାଉଛି ଫୁଲ ସେଇଟା କାଟିଦେଲେ ତ ମୁଁ ଲସ୍ ଖାଇଯିବି ନା ତମେ ହ୍ୟାଲୋ ହଁ ତମେ କିଛି ଆଡ଼ଭାନ୍ସ ହଁ ରେଟ୍ ରେଟ୍ ତମକୁ ନିହାତି କମ୍ କରାଯିବ ମୋତେ ଟିକେ ଆଡ଼ଭାନ୍ସ କେତିକି କରିଦିଅନ୍ତୁ ସେଟା କାରଣ ବାହାରୁ ଫୁଲଟା ମଗାଯାଉଛି ନା ତାକୁ ଦେବାକୁ ପେମେଣ୍ଟ କରିବାକୁ ପଡ଼ିବ ଦଶ ହଜାର ଆଡ଼ଭାନ୍ସ କରିଦିଅନ୍ତୁ ତା'ପରେ ହ୍ୟାଲୋ ହଉ ଦୋକାନ ଆଡ଼େ ଆସ ହେଲେ ମୁଁ ରଖୁଛି

ହଉ ହଉ